ମୋ ବଗିଚାରେ ଉତ୍ପାଦିତ ହେଉଥିବା ସାଧାରଣତଃ ଗେଣ୍ଡୁ ଫୁଲ ଆଉ ପିଜୁଳି ଆଉ ଅନେକ ଗୁଡ଼ିଏ ଫଳ ସବୁ ରହିଛି ଯେଉଁଠିକୁ ଆମେ ନେଇକି କିଛି ପରିମାଣରେ ଆମ ଘରେ ଖାଇଥାଉ କିଛି ଆମ ଆଖପାଖ ପଢ଼ାପଡ଼ୋଶୀଙ୍କୁ ଦେଇଥାଉ ତ ଅଧିକ ମାତ୍ରାରେ ହୋଇଥିଲେ ଆମେ ତାକୁ ପ୍ରାୟତଃ ବଜାରରେ ନେଇ ବିକ୍ରି କରିଥାଉ ଯାହାଦ୍ୱାରା ଆମକୁ କିଛି ଆର୍ଥିକ ସହାୟତା ମିଳିଥାଏ ଖାଦ୍ୟ ଆକାରରେ ସହାୟତା ମିଳିଥାଏ ଏବଂ ପଢ଼ାପଡ଼ୋଶୀଙ୍କୁ ମଧ୍ୟ ଦିଆଯାଇଥାଏ